ହଁ ମୁଁ ଚେଷ୍ଟା କରିଥିବା ସବୁଠାରୁ ଚ୍ୟାଲେଞ୍ଜ ରେସିପି ହେଲା ଚିଲ୍ଲି ଚିକେନ ଚିଲ୍ଲି ଚିକେନ ପାଇଁ ମୁଁ ମାର୍କେଟକୁ ଗଲି ଆଉ ଚିକେନ ବି ଆଣିଲି ସେଠୁ ଚିକେନ ସହିତ ତେଲ ଲୁଣ ଅଦା କର୍ନଫ୍ଲୋର ଲେମ୍ବୁ ସସ୍ ଏସବୁ ଆଣିଲି ସସ୍ ଭିତରେ ଟମାଟ ସସ୍ ଚିଲ୍ଲି ସସ୍ ସୋୟା ସସ୍ ଆଉ ଏ ସବୁ ସସ୍ ଆଣିଲି ତା ସହିତ ଭିନେଗାର ଆଣିଲି କ୍ୟାପ୍ସିକମରେ ରେଡ କ୍ୟାପ୍ସିକମ ଆଉ ଆଉ ଗ୍ରୀନ କ୍ୟାପ୍ସିକମ ଆଣିଲି ଏସବୁ ଷ୍ଟାର୍ଟ କଲି ଫାର୍ଷ୍ଟ ମୁଁ କଣ କଲି ନା ଚିକେନକୁ ଧୋଇଲି ଧୋଇକି କିଛି ସମୟ ରଖିଲି ତାପରେ ତାକୁ ଲୁଣ ଆଉ ଅଦା ଅଦା ପେସ୍ଟ ଆଉ ଆଉ ପିଆଜ ଆଉ ରସୁଣ ପେସ୍ଟ ଆଉ କର୍ନଫ୍ଲୋର ଲେମ୍ବୁ ଏସବୁ ପକେଇକି ହଳଦୀ ତା ସହିତ ମଧ୍ୟ ପକେଇକି ମୁଁ ଗୋଳେଇକି ପନ୍ଦର ମିନିଟ ପାଇଁ ରଖିଦେଲି ତାପରେ କଢ଼େଇ ବସେଇଲି ଗ୍ୟାସ୍ ଅନ୍ କଲି ତେଲ ପକେଇଲି ତେଲ ପକେଇକି ସେ ସବୁ ଯେଉଁ ପନ୍ଦର ମିନିଟ ପାଇଁ ରଖିଥିଲି ତାକୁ ଭାଜିଲି ଭାଜିକି ରଖିଲି ତାପରେ ପୁଣି ତେଲରେ ଆମର ଯାହା ଥିଲା ପକେଇକି କ୍ୟାପ୍ସିକମ ଆଉ ପିଆଜ ସେ ସବୁକୁ ମଧ୍ୟ ଭାଜିଲି ଭାଜିକି ଅଲଗା ଜାଗାରେ ରଖିଲି ରଖିସାରିକି ତାପରେ ଆମର ସସ୍ ପକେଇଲି ସସ୍ ପକେଇକି ଯାହା ଭଜା ଚିକେନ ଯାହା ରଖିଥିଲି ସେଗୁଡ଼ା ପକେଇଲି ପକେଇକି ଆମର ଯେଉଁ ପିଆଜ ଆଉ କ୍ୟାପ୍ସିକମ ଭଜା ରଖିଥିଲି ସେଗୁଡ଼ା ମଧ୍ୟ ପକେଇଲି ପକେଇ ସାରିକି ସବୁ କିଛି ସମୟ ପାଇଁ ଘାଣ୍ଟିଲି ଘାଣ୍ଟି ସାରିଲା ପରେ ଗ୍ୟାସ୍କୁ ବନ୍ଦ କଲି ଆଉ ଏହି ଏହି ରେସିପିଟା ବନିଗଲା ଏବେ